ଓଡ଼ିଶା ସରକାରକୁ ମୋର ବ୍ୟକ୍ତିଗତ ଭାବରେ ଟିକେ ମିଶା ପସନ୍ଦ ହଉ ନାହିଁ ଆମର ଅର୍ଥନୈତିକ ଅବସ୍ଥା ବହୁତ ଖରାପ ହେଇଯାଇଛିି ମୁଣ୍ଡ ପିଛା ଋଣଭାର ମଧ୍ୟ ବଢ଼ୁ ଅଛି ଆମର ବର୍ତ୍ତମାନ ଶାସନ କରୁଥିବା ସରକାର ଜମା ଭଲ ନାହାନ୍ତି ସେମାନେ ଯେଉଁ ଯେଉଁ ସବୁ ଇଏ ସବୁ ବାହାର କରୁଛି ତା ଲୋକମାନଙ୍କ ପାଖରେ ପହଞ୍ଚି ନାହିଁ ସେମାନଙ୍କର ସବୁ ଯୋଜନା ଖାଲି ଲୋକମାନଙ୍କୁ ଦେଖାଇବା ପାଇଁ କିଛି ଜନସାଧାରଣ ପାଖରେ କିଛି ପହଞ୍ଚୁ ନାହିଁ ସେଇଥିପାଇଁ ଏସବୁ ଜିନିଷ ମୋତେ ଜମା ଭଲ ଲାଗୁ ନାହିଁ କେତେ ଯେତେ ବି ଯୋଜନା କରୁଛନ୍ତି ଲୋକମାନଙ୍କ ପାଖରେ ପହଞ୍ଚାଇବା ଆଗରୁ ଆମର ସରକାରୀ ବାବୁମାନେ ସବୁ ଖାଇ ଦଉଛନ୍ତି ସେଥିପାଇଁ ଆମର ଏଇଠି କିଛି ଉନ୍ନତି ହେଇପାରୁ ନାହିଁ ଆମର ଲୋକମାନେ ସବୁ ବାହାରେ ଦାଦନ ଖାଟିବା ପାଇଁ ଯାଉଛନ୍ତି ଲୋକମାନେ ପିଲାମାନେ ପାଠ ପଢ଼ାଇ ଚାକିରୀ ମଧ୍ୟ କିଛି ମିଳୁନି ସେମାନେ ବେକାର ହେଇ ଘରେ ବସିଛନ୍ତି ଆମ ଏଠି କୌଣସି ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରି ମଧ୍ୟ କିଛି ନାଇଁ ଅର୍ଥନୈତିକ ବିକାଶ ବି କିଛି ହେଇପାରୁ ନାହିଁ ସରକାର ସବୁ ଖାଇ ଦଉଛନ୍ତି